ହଁ ହ୍ୟାଲୋ କୁହନ୍ତୁ ହଁ ହଁ ଝାଡ଼ା ହେଉଛି କାହିଁ ମୁଁ ତ ସବୁ ଦିନ କ୍ଷୀର ଦିଏ ନା ଆପଣଙ୍କୁ ଭଲ କ୍ଷୀର ତ ଦେଇଥିଲି ପାଣି ଝାଡ଼ା କାହିଁ ହେବ ମୁଁ ତ ଭଲ କ୍ଷୀର ଦେଉଛି ଚାରିଆଡ଼େ ସେଇ କ୍ଷୀର ଦେଉଛି ସମସ୍ତେ ନେଉଛନ୍ତି କାହାର କମ୍ପ୍ଲେନ୍ ଆସିନି ଆପଣ ପ୍ରଥମ ଯିଏ ଏ ବ୍ୟକ୍ତି ସିଏ କମ୍ପ୍ଲେନ୍ଟା ଦେଲେ ହେଲା ଆପଣ ପଚାରିଦିଅନ୍ତୁ ଆପଣ ପାଖରେ ଦୁଇ ଜଣ ଲୋକ ନେଉଛନ୍ତି ତାଙ୍କୁ ବି ପଚାରିଦେବେ ମୁଁ କେତେ ଭଲ କ୍ଷୀର ଦେଉଛି ହେଲା ଆପଣଙ୍କ ଝିଅର ଆଗରୁ କ'ଣ ଦେହ ଖରାପ ହେଇଥାଇପାରେ ମୋ କ୍ଷୀରରେ କିଛି ହେଇନି ଯଦି କହୁଛନ୍ତି ମୁଁ ତ ଡେଲି ଭଲ କ୍ଷୀର ଦେଉଛି ଆପଣଙ୍କର ଇଚ୍ଛା ଯଦି ନେବେ ନେବେ ନହେଲେ ନାହିଁ ପାଉଡ଼ର ଆପଣ ସବୁବେଳେ କ୍ଷୀର ମୋ ଠାରୁ ନେଉଛନ୍ତି ପାଞ୍ଚମାସ ହେଲା କ୍ଷୀର ନେଉଛନ୍ତି ପାଉଡ଼ର ମିଶା କ୍ଷୀର କେବେ ଦେଇଥିଲି କେମିତି ଦେବି ପାଉଡ଼ର ମିଶା କ୍ଷୀର ଆପଣଙ୍କ ଛୁଆର ଆଗରୁ କ'ଣ ଦେହ ଖରାପ ଥିବ ଦେଖନ୍ତୁ ଡାକ୍ତରଙ୍କୁ ପଚାରନ୍ତୁ ନାହିଁ ନାହିଁ ମୁଁ ଭଲ କ୍ଷୀର ଦେଉଛି ଘରପାଖ ଲୋକଙ୍କୁ ପଚାରି ଦିଅନ୍ତୁ ପଚାରିକି ବୁଝିବେ କେଉଁ ଭଳିଆ ଜିନିଷ ଦେଉଛି ମୁଁ ଅଧିକା ପଇସାର କଥା ନୁହେଁ ଯେତିକି ଦେଉଛନ୍ତି ସେତିକି ଠିକ୍ ଦେଉଛନ୍ତି ଆ କ୍ଷୀର ତ ଖରାପ କହୁଛନ୍ତି ଆପଣ ଦେଖନ୍ତୁ କାଲିଠାରୁ ଦେଖନ୍ତୁ କେମିତି କ'ଣ କ୍ଷୀର ଦିଆ ହେଉଛି ଭଲ ଲାଗିଲେ ଆପଣ ରଖିବେ ଯଦି ଭଲ ନ ଲାଗିବ ଫେରାଇଦେବେ ଆଉ ନେବେନି ଆପଣ ହେଉ ହେଉ ଦେବି ରହିଲି ଆଜ୍ଞା